ସ୍କୁଲ୍ ଡ୍ରେସ୍ ହଁ ସ୍କୁଲ୍ ଡ୍ରେସ୍ ସିଲା ହେଉଛି ଗୋଟେ ଗୋଟେ ଶାର୍ଟ ପିଛା ଶହେ ଟଙ୍କା ନାଖେ ଦୁଇଶହ ହଁ ହଁ ଦିନକୁ ପଚାଶ ପିସ୍ ସିଲେଇ ହେଉଛି ଦାମ୍ ହଉ ବେଶୀ ସିଲେଇଆକୁ ଦେଲେ ତ ତାକୁ ଧରିକି ଡିସକାଉଣ୍ଟ୍ ଅଛି ହଁ

ନାଇଁ ବେଶୀ କପଡ଼ା ସିଲେଇବାକୁ ଦେଲେ ତ ଡିସକାଉଣ୍ଟ୍ ଅଛି ନା ତ ଗୋଟେ ପିସ୍ ପଚାରିଲେ ହଁ ମୁଁ ଦାମ୍ କହିଲି ନା ଅଁ ହଁ

ଦୁଇଶହ ଲାଖେ

ହଁ ହଁ ହଁ ଟାଏ ବି ସିଲା ହେଉଛି ହଁ କୋଡ଼ିଏ ଟଙ୍କା ଲାଖେ

ଅଁ ହଁ ଅଁ ହଁ ହଁ ହଁ ନାଇଁ ଆପଣ ଯୋଉ ଡେଟ୍ରେ କହୁଛନ୍ତି ସେ ଡେଟ୍ରେ ହୋଇଯିବ କିଛି ଅସୁବିଧା ନାହିଁ

ଅଁ ହଁ